ହେଲୋ ଆରାଧନା କହୁଛ ଷ୍ଟଲ୍ ବେପାର କେମିତି ଚାଲିଛି କାହିଁ ଓଡ଼ିଶାରେ କ'ଣ ବେପାର ହେଉନି କି ତ କି କି ବେପାର କରୁଛ ଆମେ ସୁରଟରେ କରୁନ ସେଠି କପଡ଼ା ଶସ୍ତାରେ ମିଳୁଛି ଆଣିକି ଭଲ ବେପାର ହେବ ଆଉ ହଁ ସେଠି ଟିକେ କପଡ଼ାପତ୍ର ସବୁ ସୁବିଧାରେ ମିଳେ ହଁ ହଁ ଆମର ବହୁତ ଲୋକ ଅଛନ୍ତି ହଁ ତୁମେ ଆସ ଏଇଠିକି ଆସି ଲୋକ ଅଛନ୍ତି ଲୋକ ସମସ୍ତେ ସେ ନେଇକି ତୁମକୁ ସୁବିଧାରେ ଜିନିଷ କିଣେଇଦେବେ ସେଇ କପଡ଼ା ଚପଲ ଫପଲ ସବୁ ଶସ୍ତାରେ ଏଠି ମିଳେ ସେଇସବୁ ବେପାର ନେଇକି କଲେ ହେବ ଆଉ ଏଠି ଟିକେ କମ୍ ରେଟ୍ରେ ମିଳେ ଆଉ ତୁମେ ଆସ ମୁଁ ସୁବିଧା ସବୁ କରେଇଦେବି ରଖୁଛି